କଟକ ସହର ଏକ ଭାଇଚାରାର ସହର ଏଠାରେ ହିନ୍ଦୁ ମୁସଲିମ ଶିଖି ଆଉ ସବୁପ୍ରକାରର ଲୋକ ବସବାସ କରନ୍ତି ବେଶୀ କରି ହିନ୍ଦୁ କରଣ ଏଇ ଆମର ବ୍ରାହ୍ମଣ ଏଇସବୁ ଲୋକ ବେଶୀ ଅଛନ୍ତି ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଏଠାରେ ଭଲ ହୁଏ ଦଶହରା ଗଣେଷପୂଜା ହୋଲି ଆଉ ଯେତକ ସବୁ ଉଁ ହିନ୍ଦୁପର୍ବ ଗୁଡ଼ିକ ବହୁତ ଆନନ୍ଦର ସହିତ ଏଠାରେ ପାଳନ କରାଯାଏ ଆଉ ଆମର ଯେତେବେଳେ ଆମର ମୁସଲିମ ପର୍ବ ବି ପଡ଼େ ପାଳନ କରନ୍ତି ଭାଇଚାରାର ସହର ହେଇଥିବାରୁ ଏଠାରେ ସମସ୍ତେ ମିଳିମିଶି କାର୍ଯ୍ୟକ୍ରମକୁ ବହୁତ ଉପଭୋଗ କରନ୍ତି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ସବୁସମ୍ପ୍ରଦାୟର ଲୋକ ମିଶିକିରି ବହୁତ ଉପଭୋଗ କରିକି ଆନନ୍ଦର ସହିତ ଉଲ୍ଲାସର ସହିତ ପାଳିଥାନ୍ତି